ରୋଷେଇ ଆରମ୍ଭ କରିବା ପୁର୍ବରୁ ମୁଁ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରିକି ରଖିଥାଏ ଯେମିତିକି ଆଗ ଚାଉଳକୁ ପାଣିରେ ଭିଜେଇକି ରଖିଦେଇଥାଏ ଏବଂ କାରଣ ଗ୍ୟାସ୍ କମ ସରିବ ଆଉ ଚ ଭାତ ମଧ୍ୟ ଜଲ୍ଦି ହେଇଯିବ ତା'ପରେ ଡାଲି କି ମଧ୍ୟ ବତୁରେଇକି ରଖିଦେଇଥାଏ କାହିଁକିନା ଶିଘ୍ର ଡାଲିଟା ହେଇଯିବ ଏବଂ ପନିପରିବା ସବୁ କଟାକାଟି କରିକି ରଖେ ମସଲା ମଧ୍ୟ ବାଟିକି ରଖେ ତା' ସହିତ ଅ ବିଭିନ୍ନ ପ୍ରକାର ଯେଉଁ ଆମର ରହିଛି ତେଲ ଲୁଣ ହଳଦି ସବୁ ଆଣିକି ରୋଷେଇ ପାଖରେ ସଜାଡ଼ିକି ରଖେ ତା' ପରେ ମୁଁ ସବୁ ଜିନିଷ ରଖିସାରିବା ପରେ ମୁଁ ଗ୍ୟାସଟିକି ଅନ୍ କରେ ଆଉ ନଚେତ ଯଦି ତା' ଆଗରୁ ମୁଁ ଗ୍ୟାସ୍ ଅନ୍ କରିକି ଆଉ ରୋଷେଇ ବସେଇକି ଗୋଟେ ଗୋଟେକି ଇଏ କରୁଛି ତା' ବଦନା ଆମର କ'ଣ ନା ଗ୍ୟାସଟା ଅଧିକା ସମୟ ସର ଗ୍ୟାସ୍ ସରିଯିବ ତେଣୁ ଯଦି ଆମେ ଚାଉଳକୁ ଘଣ୍ଟାଏ ଆଗରୁ ବତୁରେଇକି ରଖିଦବା ତାହେଲେ ରୋଷେଇଟା ଆମର କମ ସମୟ ମଧ୍ୟରେ ଚ ଭାତଟା ହେଇଯିବ ଏବଂ ଗ୍ୟାସ୍ ମଧ୍ୟ କମ ଖର୍ଚ୍ଚ ହବ ଡାଲି ସେମିତି ବତୁରେଇକି ରଖିଦେଲେ ପାଣିରେ ସିଏ ସେମିତି ବହୁତ ସମୟ ଓର ଅଧଘଣ୍ଟାଏ ଘଣ୍ଟାଏ ରଖିଦେଲା ପରେ କମ ସମୟ ମଧ୍ୟରେ ହେଇଯିବ ତେଣୁ ମୁଁ ଆଗ ପନିପରିବା ମସଲା ଆଉ ପ ସବୁ କଟାବଟା କରିକିରି ରଖିଦିଏ ସଜାଡ଼ିକି ରଖିଦିଏ ତା'ପରେ ମୁଁ ଗ୍ୟାସ୍ ଅନ୍ କରିକି ରୋଷେଇ ଆରମ୍ଭ କରେ